ଆମ ଓଡ଼ିଶାର ସଂସ୍କୃତି ଧର୍ମର ବହୁତ ଭଲ କାହିଁକିନା ଆମେ ସବୁ ସମସ୍ତେ ଯିଏ ବି ଯାହା ବିି ଧର୍ମ ହଉ ହିନ୍ଦୁ ଖ୍ରୀଷ୍ଟିଆନ ମୁସଲିମ ଯାହାବି ସବୁ ଭଲ ମିଳିମିଶି ଭାଇଚାରା ହେଇକି ସମସ୍ତେ ପାଳନ କରନ୍ତି ହିନ୍ଦୁ ହିନ୍ଦୁଙ୍କର ଧର୍ମ ଯେମିତି ଆମର ପର୍ବପର୍ବାଣି ହଉ ଦଶହରା ହଉ ଯାହା ବି ଦଶହରାରେ ସମସ୍ତେ ସବୁ ପୂଜା କରନ୍ତି ଯେମିତି ଗାଡ଼ି ପୂଜା ଯାହା ସବୁ ତା'ପରେ ହିନ୍ଦୁ ଧର୍ମ ମାନଙ୍କର ପର୍ବ ତେରଟା ପର୍ବ କିନ୍ତୁ ସମସ୍ତେ ସବୁବେଳେ ମିଶିକି କରନ୍ତି ଆଗରେ ଯେମିତି ଝଗଡ଼ା ହଉଥିଲେ ସେମିତି ନାହିଁ ଏବେ ସବୁ ମିଳିମିଶି ସବୁ ଧର୍ମର ପାଳନ କରୁଚନ୍ତି ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ମାନଙ୍କର ହିନ୍ଦୁ ହିନ୍ଦୁଙ୍କର ମୁସଲିମ ମୁସଲିମର ସମସ୍ତେ ମିଶିକିି ହିଁ କରୁଛନ୍ତି ନାଚ ଗୀତ ଯାହା ବି ଏନ୍ଞ୍ଜୟ ସବୁ କରୁଛନ୍ତି

ନ୍ୟୁୟର୍ରେ ସମସ୍ତେ ଯିଏ ସବୁ ମିଶିକି ବି ପାଳନ କରୁଛନ୍ତି ଆଉ ଯିଏ ଯାହାର ଘରେ ବି ମିଶିକି ସବୁ ଯେମିତି ଭାଇ ଭଉଣୀ ସମସ୍ତେ ମିଶିକି ପାଳନ କରୁଛନ୍ତି ଖୁସିରେ ଆଉ ଆଗରି ଝଗଡ଼ା ଏସବୁ ହେଉଥିଲା କିନ୍ତୁ ଏବେ ଯାର ଧର୍ମରେ ସିଏ କରୁଛନ୍ତି ଝଗଡ଼ା ବି ହଉନାହାନ୍ତି ଏବେ ଖ୍ରୀଷ୍ଟିଆନ ମାନଙ୍କରେ ବି ଯାଏ ହିନ୍ଦୀ ହିନ୍ଦୁ ଧର୍ମ ମିଶିକି କରୁଛନ୍ତି ହିନ୍ଦୁ ଧର୍ମର ପର୍ବପର୍ବାଣିରେ ବି ସେମାନେ ବି ଖୁସିରେ ଆସିକି ସାମିଲ ହେଉଛନ୍ତି ଯାହାଦ୍ୱାରା ସେମାନଙ୍କର ଭିତରେ ଭଲ ପାଇବା ଭଲ ରହୁଛି ଆଉ ଏମିତି ସବୁବେଳେ ରହିବା ଦରକାର ଆଉ ସମସ୍ତେ ଖୁସିରେ ରହିବା ଦରକାର ସମସ୍ତେ ସବୁର ବୋଲେ ଯିଏ ଯାହାର ସବୁ ଭଲମନ୍ଦ ସବୁ ବୁଝିକି ରହିବା ଦରକାର ତ ଆମ ସଂସ୍କୃତିରେ ଏସବୁ ଅଛି ଧର୍ମର ଯାକ ଭଲ ଲାଗୁଛିି